ମୋର କହିବା କଥା ହେଲା ଯେ ସ୍ୱାସ୍ଥ୍ୟ ସେବା ଗୁଡ଼ିକ ଠିକ୍ ଭାବରେ ସୁଚାରୁ ରୂପେ ପରିଚାଳିତ ହେବା ଦରକାର କାହିଁକି ନା ଆମେ ଯୋଉ ଯାଉଛୁ ସ୍ୱାସ୍ଥ୍ୟକେନ୍ଦ୍ରକୁ ସେମାନେ କ'ଣ କରିଛନ୍ତି ନା ଡ଼ାକ୍ତର ଦେଖି ନ ଦେଖି ଏମିତି ପଠେଇ ରେଫର୍ କରିଛନ୍ତି ତିରିଶ ଚାଳିଶ କିଲୋମିଟର୍ ଦୂରକୁ କ'ଣ ପାଇଁ ସେମାନେ ଯଦି ଆମେ ଯଦି ସେଇ ଜାଗାରେ ସେଇ ସୁବିଧାଟା ଉପଲବ୍ଧ ହେଇଥାନ୍ତା ତାହେଲେ ଆମେ ଏତେ ଦୂରିଆ ଯିବାକୁ ପଡ଼ିନଥାନ୍ତା ତେଣୁ ଚିକିତ୍ସା କେନ୍ଦ୍ରରେ ମୋର କହିବା କଥା ଚିକିତ୍ସା କେନ୍ଦ୍ରରେ ଯଦି ଅମ୍ଳଜାନ ଏବଂ ଔଷଧ ସବୁପ୍ରକାର ଔଷଧ ରହିବା ଦରକାର କାହିଁକି ନା ସାମାନ୍ୟ ଜର ଥଣ୍ଡା କାଶ ପାଇଁ କ'ଣ ହେଉଛି ନା ସେମାନେ ପଠେଇ ଦେଉଛନ୍ତି ଦୂର ସ୍ଥାନକୁ ତେଣୁ ଆମ ପାଇଁ ଯିବା ଆସିବା ବହୁତ ଅସୁବିଧା ହେଉଛି ତେଣୁ ଔଷଧ ଯଦି ଆପଣଙ୍କର ସରକାରୀ କେନ୍ଦ୍ରରୁ ଉପଲବ୍ଧ ଥାଆନ୍ତା ତାହେଲେ ଆମେ ସବୁବେଳେ ସେ ଜିନିଷ ଆମେ ଆଉ ଦୂରିଆ ଦୂର ଦୁରାନ୍ତକୁ ଯିବା ପାଇଁ ପଡ଼ିଥାନ୍ତା ନାହିଁ ଆମେ ସେଇଠୁ ଆପଣଙ୍କ ଅନୁଷ୍ଠାନରୁ ଆମେ ଜିନିଷ ଔଷଧ ନେଇକି ଆମେ ଭଲ ଆରୋଗ୍ୟ ହେଇଥାନ୍ତା ଏବଂ ତା ସହିତ ପରିଷ୍କାର ୱାର୍ଡ଼ ଯେ ଆମେ ଯାଇ ପହଞ୍ଚୁଛୁ ସେ ପୋକ କେହି ଗୁଟ୍କା ଜରି ଫୁଟ୍କା ଜରି ସବୁ ପକେଇ ଦେଉଛନ୍ତି ଯାହାଫଳରେ ଆମେ ସେଗୁଡ଼ିକୁ ମାଡ଼ିମୁଡ଼ାକି ଯାଉଛୁ କ'ଣ ପାଇଁ ତେଣୁ ପରିଷ୍କାର ୱାର୍ଡ଼ଟା ନିହାତି ରହିବା ଦରକାର ଦେଲେ କ'ଣ ହେବ ଚିକିତ୍ସା କେନ୍ଦ୍ର ପରି ଲୋକମାନଙ୍କର ତାଙ୍କ ପ୍ରତି ଗୋଟେ ଆଗ୍ରହ ସୃଷ୍ଟି କରିବେ ତେଣୁ ଚିକିତ୍ସା କେନ୍ଦ୍ରରେ କୌଣସି ଯେମିତି ଅସୁବିଧା ନୁହେଁ ସେଥିପାଇଁ ଆମେ ତାକୁ କେମିତି ମୋଡିଫିକେସନ୍ ନେଇପାରିବ ସେଇଟା ଆମେ ଚାହୁଁଛୁ ତେଣୁ ସେଇଠି ଅଧିକାଂଶ ସମୟରେ କମ୍ପାଉଣ୍ଡର୍ ମାନେ ଔଷଧ ବିତରଣ କରନ୍ତି କିନ୍ତୁ ଡ଼ାକ୍ତର ନଥାନ୍ତି କିନ୍ତୁ ଠିକ୍ ଟାଇମ୍ରେ ତାଙ୍କୁ ଯଦି ସେଇ ସ୍ଥାନରେ ଡ଼ାକ୍ତରଙ୍କୁ ନିଯୁକ୍ତି ଠିକ୍ ହୁଏ ତେବେ ସେଥିରେ ବୋଧେ କିଛି ଅସୁବିଧା ହେବ ନାହିଁ ବୋଲି ଆମେ ଭାବୁଛୁ ଉପଯୁକ୍ତ ପରିମାଣ ଅବସ୍ଥା ଭିତ୍ତିଭୂମିର ଉନ୍ନତି ସେଇଭଳିଆ ଯେକୌଣସି ଜିନିଷ ଆମେ ଯଦି କରିବା ପାଇଁ ଚାହୁଁଛୁ ତେଣୁ ଡ଼ାକ୍ତରଖାନା ଗୁଡ଼ିକରେ ସବୁପ୍ରକାର ଜିନିଷ ମହଜୁଦ୍ ରହିବା ଦରକାର ଔଷଧ ପାଖରୁ ଅମ୍ଳଜାନ୍ ପାଖରୁ ଯେକୌଣସି ଜିନିଷ ଜଣେ ରୋଗୀ ଯେମିତି ସେଠୁ ଫେରିକି ନ ଆସେ କିମ୍ବା କୌଣସି ଦୂର ଦୂରାନ୍ତଙ୍କୁ ରେଫର୍ ନହୁଏ ସେଥିପାଇଁ ବିଶେଷଜ୍ଞମାନେ ରହିବା ଉଚିତ୍ ଅଟେ ତେଣୁ ଆମେ କୌଣସି ପ୍ରକାର ଯେ ଆମେ କହୁନୁ ଯେ ବେଶୀ ଏକାଳେ ଚକାଚକ୍ କରାଯାଉ କି ଇଏ କରାଯାଉ କିନ୍ତୁ ଲୋକ ଗରିବ ଲୋକମାନେ ଯେମିତି ସାଧାରଣ ସୁବିଧା ସେମାନେ ପାଇପାରିବେ ସେଥିପାଇଁ କୁହାଯାଉଛି କି ସେଗୁଡ଼ାକର ନୀଟ୍ ଏଣ୍ଡ୍ କ୍ଲିନ୍ ସହିତ ଡ଼ାକ୍ତରଙ୍କର ଏବଂ ସବୁ ଔଷଧ ଅମ୍ଳଜାନ ଏଗୁଡ଼ିକ ମହଜୁଦ୍ ରହିବା ନିତ୍ୟାନ୍ତ ଜରୁରୀ ଅଟେ